ଆମ ଗାଁରୁ ପୋଲିଓର ଇଚ୍ଛ ପିଲାମାନଙ୍କୁ ରକ୍ଷା କରିବା ପାଇଁ ହେଲେ ସେ ସରକାର ତରଫରୁ ଯେଉଁ ଧାଇ ମାନେ ଅଛନ୍ତି ଦିଦି ମାନେ ସେମାନେ ଆସି ପୋଲିଓ ଇଞ୍ଜେକ୍ସନ ଆଣି ଛୁଆଙ୍କୁ ଦିଅନ୍ତି ଆଉ ମଧ୍ୟ ସେମାନେ ବାର ମଧ୍ୟ ଧାର୍ଯ୍ୟ କରିଥାନ୍ତି ଅମକ ବାରରେ ଆସିଲେ ବୁଧବାର ଆସିଲେ ପିଲାଙ୍କୁ ଇଞ୍ଜେକ୍ସନ ଦିଆଇ ପୋଲିଓରୁ ରକ୍ଷା କରାଯିବ